ମୁଁ ଏକ ଆଦିବାସୀ ବହୁଳ ଅଞ୍ଚଳର ଲୋକ ଯେହେତୁ ଆମ ଆଖପାଖରେ ଯେତେ ସବୁ ବିବାହ ହେଇଥାଏ ମୁଁ ପ୍ରାୟଲି ସବୁ ବିବାହ ଗୁଡ଼ିକରେ ଯାଇଥାଏ ଏବଂ ବହୁତ ମଜା ମଜଲିସ୍ ମଧ୍ୟ କରିଥାଉ ସାଙ୍ଗମାନଙ୍କ ସହିତ ଆଉ ସେଠାରେ ବହୁତ ବାହାରୁ ବା ବନ୍ଧୁବାନ୍ଧବ ମଧ୍ୟ ଆସିଥାନ୍ତି ତାଙ୍କ ସହିତ ଭଲରେ ମଜା ମଜୁ ମହଯୋଗ କରିଥାଉ ଆଉ କଥାବାର୍ତ୍ତା ମଧ୍ୟ ହେଇଥାଉ ଭଲ ମନ୍ଦ କୌଣସି କିଛି ଅସୁବିଧାର କି ଇତ୍ୟାଦି ବିଷୟରେ ଆମେ କଥାବାର୍ତ୍ତା ହେଇଥାଉ ଏବଂ ମୁଖ୍ୟତଃ ଦୁଇଟି ପରିବାରର ମିଳନ ହେଇଥାଏ ବାହାଘର କହିଲେ ଦୁଇଟି ପରିବାରର ମିଳନ ହେଇଥାଏ ଏବଂ ସେଥିମଧ୍ୟରେ ବହୁତ ରୀତିନୀତି ମଧ୍ୟ ରହିଥାଏ ଯେଉଁଗୁଡ଼ିକ ହେଲା ଆମର ଯେମିତି ବରଯାତ୍ରୀ ଯାଆନ୍ତି ସେଠାରେ ଯୋଗ୍ୟ ଯେଉଁଭଳି ହୁଏ ତ ତାଙ୍କର ହାତ ଗଣ୍ଠି ପଡ଼େ

କରିକି ସମସ୍ତଙ୍କୁ ବନ୍ଧୁବାନ୍ଧବଙ୍କୁ ଖାଇବା ପାଇଁ ଦେଇଥାଉ ଖାଇବା ସହିତ ତାଙ୍କର ଯେଉଁ ରହିବା ସେଗୁଡ଼ା ମଧ୍ୟ ସେଠାରେ ହୋଇଥାଏ ଏଇଗୁଡ଼ା ସବୁ ହେଇଥାଏ